ବଲିଉଡ଼୍ ବା ଟଲିଉଡ଼୍ ଭାରତର ଫ୍ୟାସନ୍ ଟ୍ରେଣ୍ଡକୁ ସବୁଠି ପ୍ରଭାବିତ ନିଶ୍ଚିନ୍ତ କରିଛି ତେଣୁ ବଲିଉଡ଼୍କୁ ଦେଖିକିରି ସାଧାରଣତଃ ଯୁବ ସମାଜ ମାନେ ଫ୍ୟାସନ୍ କରନ୍ତି ତେଣୁ ସେମାନଙ୍କ ସେମାନଙ୍କ ଷ୍ଟାଇଲ୍ ସେମାନଙ୍କ ମଡ଼େଲ୍ ଦେଖିକିରି ବେଶୀ ଚାହିଦା ଏଠି ବଢ଼େ ଯେ କୌଣସି ଚଳଚ୍ଚିତ୍ରରେ ଯାହାବି ଟ୍ରେଣ୍ଡ ଆସେ ସେଇ ମଡ଼େଲ୍ ବା ସେଇ ଷ୍ଟାଇଲ୍ର ଯୁବ ସମାଜ ମାନେ ୟୁଜ୍ କରନ୍ତି ବା ଯେକୌଣସି ଚରିତ୍ରର ଯେକୌଣସି ଟ୍ରେଣ୍ଡ ବା ଡ୍ରେସ୍ ପିନ୍ଧନ୍ତି ସେମାନଙ୍କୁ ଦେଖିକିରି ଆମ ସାରା ଭାରତର ଲୋକମାନେ ସେଇ ପୋଷାକ ଶୈଳୀରେ ତିଆରି କରି ପିନ୍ଧନ୍ତି